ମୋ ବ୍ୟବସାୟରେ ପଶୁମାନଙ୍କର ଯତ୍ନ ନେବାରେ

ଏକ ଲୋକକୁ ସାହାଯ୍ୟ କରିବା ପାଇଁ ରଖିଅଛି

ପ୍ରତ୍ୟେକ ଦିନ କୁକୁଡ଼ାମାନଙ୍କୁ ଦାନା ଖାଇବା ପାଇଁ ଦେଇଥାଏ ଏବଂ ସେମାନଙ୍କର ସ୍ଥାନକୁ ଭଲଭାବରେ ପରିଷ୍କାର ପରିଚ୍ଛନ ରଖି ସେମାନଙ୍କୁ ଯେମିତି କୌଣସି ପ୍ରକାର ରୋଗ ହେବନାହିଁ ସେଥିପ୍ରତି ମଧ୍ୟ ଦୃଷ୍ଟି ଦେଇଥାଏ